ହଁ ସାଙ୍ଗ କହ ଆରେ ହଁ ହଁ ଏତେ ଦିନ ପରେ କ'ଣ କେମିତି ମନେ ପଡ଼ିଲା ହଁ ହଁ ହଁ ହଁ ଟିକେଟ୍ ତ ପଠେଇଥିଲୁ ମୁଁ ଭାବିଲି କ'ଣ ଏମିତି ହଠାତ୍ ପଠେଇଲା ମୋ ପାଇଁ ନା କାହା ପାଇଁ ସେଇଆ ମୁଁ ଭାବୁଥିଲି ଆଉ ଆଚ୍ଛା ଆଚ୍ଛା ଆଚ୍ଛା ଆଉ କ'ଣ ଏତେ ହଠାତ୍ ଖୁସିରେ ଫିଲ୍ମ ଫିଲ୍ମ ବୁକିଂ କଲ ନାଇଁ ଆସିବି ଆସିବି ଆସିବିନି କ'ଣ ପାଇଁ ନାଇଁ ନାଇଁ ବ୍ୟସ୍ତ ନାଇଁ ଆଚ୍ଛା ଆଚ୍ଛା କ'ଣ ହିନ୍ଦୀ ଫିଲ୍ମ ନା ଓଡ଼ିଆ ଫିଲ୍ମ କରିଛୁ ଆଚ୍ଛା ଏକା ଇଂଗ୍ଲିଶ୍ ଫିଲ୍ମ ଦେଖିବା ନା ଆଚ୍ଛା ହଁ ହଉ ହଉ ହଉ ଆଉ କାହାର ବା ହିରୋ କିଏ ଅଛି ହୁଁ ଓହୋ ଓହୋ ଆଉ କୋଉ ହଲ୍ କୋଉ ହଲ୍ରେ ବୁକ୍ କରିଛୁ ଆଚ୍ଛା ଆଚ୍ଛା ରୁକ୍ମଣୀ ହଁ ସେ ହଲ୍ଟା ତ ଆଗରୁ ଯୋଉ ଯୋଉ ଭଙ୍ଗା ଧତିରା ହେଇକି ଥିଲା କହନି କହନି ତା ଅବସ୍ଥା ଏବେ କେମିତି କ'ଣ ହେଲାଣି

ଆଚ୍ଛା ଏସିଫେସି ସବୁ କ'ଣ ଲଗେଇଲାଣି ନା ସେମିତିଆ ଫ୍ୟାନ୍ ବୁଲଉଛି ହଁ ହଁ ହଁ ଦେ ନା ଆମ ସାଙ୍ଗସାଥି ଯିଏ ଅଛନ୍ତି ସବୁ ମିଶିକି ଗଲେ ମଜାହେବ ନା ଆଉ ଯିଏ ଯିବ କହୁଛି ଡ଼ାକିଦେ ଆଚ୍ଛା ଗୋଟେ କାମ କରିବା ଏପଟେ ଆମର ଯୋଉ ମାଧବଟା ନଥିଲା କି ମାଧବ ଫିଲ୍ମ ହଲ୍ଟା ଏବେ ବଢ଼ିଆ କରିଛି ଗୋଟେ କାମ କରିବା ସେ ରୁକ୍ମଣୀଟା କାଟି ଦେଇକି ଆମେ ମାଧବରେ ବୁକିଂ କରିଦେବା ଭଲ ହେବ ନାଇଁ ନାଇଁ ମିଳିବ ମିଳିବ ମିଳିବ ସେଥିରୁ ସେ ପଇସାଟା ଆଣିକି ଆମେ ଏପଟେ ମାଧବରେ ବୁକିଂ କରିକି ପଳେଇବା ମାଧବ ହଲ୍ଟା ବଢ଼ିଆ କରିଛି ଭିତରେ ପୁରା ଯିବୁ ମାନେ ବଡ଼ ସ୍କ୍ରିନ୍ ଲଗେଇକି ବଢ଼ିଆ ବଢ଼ିଆ ସାଉଣ୍ଡ ଏସିଫେସି ଲଗେଇକି ବଢ଼ିଆ କରିଛି ଏବେ ହଁ ହଁ ସେଇଠି ପଳେଇଆ ଆରେ ଚିନ୍ତା କରେନି ସେଇଠି ମୋ ସାଙ୍ଗ ଅଛି ଚିନ୍ହା ଗୋଟେ ତା'କୁ କହିଲେ ସେ କରିଦେବ ଟିକେଟ୍ ଯୋଉ ସିଟ୍ କହିବୁ ସେ ସେଇ ସିଟ୍ କରିକି ଦେଇଦେବ ନା ପୁରା ପୁରା ବୁଝିକି ଅଛି ସେଥିପାଇଁ ଚିନ୍ତା କରିବାର ନାହିଁ ତାହେଲେ ମୁଁ ଏଟା ପକ୍କା କଲି ମାଧବରେ ଚାରିଟା ଟିକେଟ୍ ହଉ ଯିବା ଆଉ ପୁରୁଣା ସାଙ୍ଗମାନଙ୍କ ସହିତ ଏତେଦିନ ପରେ ଦେଖାହେବ ଗୋଟେ ମଉଜ ମଜଲିସ୍ ହେବ ଅରାମ୍ସେ ଫିଲ୍ମ ଦେଖିକି ଆସିବା ଆଉ ଆଉ ତାହେଲେ ସନ୍ଧ୍ୟାବେଳେ ରଖିଲେ ଭଲ ହେବ କାହିଁକି ନା ସମସ୍ତେ ଯିଏ ଯାହାର ଅଫିସ୍ ସାରିକି ଆସିବ ଆସିକି ଦେଖିବାକୁ ଗଲେ ଭଲ ହେବ ଆଉ ଅ ହଉ ଠିକ୍ଅଛି ଆମେ ସନ୍ଧ୍ୟାବେଳେ ଗଲେ ଅଫିସ୍ ସାରିକି ଆସିକି ଫିଲ୍ମ ଯିବାକୁ ବି ସୁବିଧା ହେବ ତା'ପରେ ରାତିରେ ଆସିଲା ବେଳକୁ ଖାଇପିଇ କି ସିଆଡ଼ୁ ତ ଆମେ ଫେରିବା ଫିଲ୍ମ ଦେଖିସାରିକି ଆଉ ଛଅଟାରେ ଅଛି ହେଲେ ଆମେ ସାଢ଼େ ପାଞ୍ଚଟା ପାଞ୍ଚଟା ଚାଳିଶି ବେଳୁ ବାହାରି ପଡ଼ିବା ଆଉ କାହିଁକି ନା ଆମକୁ ଯିବାକୁ ତ ଏଠୁ ଲାଗିଯିବ ନା ଦଶ ପନ୍ଦର ମିନିଟ୍ ହଁ ମୁଁ ତ ବାହାରୁଛି ଚାରିଟାରୁ ଘରେ ପହଁଞ୍ଚିଲାବେଳକୁ ହେଇଯାଉଛି ସାଢ଼େ ଚାରିଟା ଟିକିଏ ଫ୍ରେସ୍ ହେଇକି ବାହାରିକି ରେଡ଼ି ହେଇକି ଯିବି ଆଉ ନାଇଁ ଘରୁ ଯାଇ ଟିକିଏ ଚେଞ୍ଜଚାଞ୍ଜ କରିକି ଧୁଆଧୁଇ ହେଇକି ବାହାରିବା ଆଉ ହଉ ହଉ ନିଶ୍ଚୟ ନିଶ୍ଚୟ ଯିଏ ଯାହା ସୁବିଧାରେ ଯେମିତି ହେଉଛି ବାହରିକି ଆସ କିନ୍ତୁ ଠିକ୍ ଟାଇମ୍ରେ ସବୁ ପହଞ୍ଚିଯିବ ହଲ୍ ପାଖରେ ହେଲା ହଉ ହଉ ଠିକ୍ଅଛି ରହିଲି ଆଁ